ଆମ ଅଞ୍ଚଳରେ ରନ୍ଧା ଯାଉଥିବା କିଛି ପାରମ୍ପରିକ ଖାଦ୍ୟ ହେଲା ଭାତ ଡାଲମା ତରକାରୀ ଖଟା ବାଉଁଶ କରଡ଼ିରେ ଆମ୍ବିଳ ତିଆରି କରି ଖାଉ ଆଉ ଆମ ପୂଜା ପର୍ବରେ ହେଲା ଆମେ ବହୁତ ପ୍ରକାରର ପିଠା ପଣା କରିଥାଉ ସେଥିରେ ହେଉଛି ଆମ ପଶ୍ଚିମ ଓଡ଼ିଶାର ଚାଉଳ ବରା ହେଉଛି ଫେମସ୍ ଚାଉଳ ବରା ଚକା ପିଠା କାକରା ଆରିସା ସବୁ କରିକି ପୂଜା ପର୍ବ କରୁ ଆଉ ଆମେ ସମସ୍ତେ ବନ୍ଧୁ ବାନ୍ଧବ ଏକା ସାଙ୍ଗରେ ମିଶି ଖାଉ